ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଏଠାକୁ ଅନେକ ଅଞ୍ଚଳର ଯୁବକ ମାନେ ବିଭିନ୍ନ ପ୍ରକାର ଲକ୍ଷ୍ୟ ରଖି ଆସିଥାନ୍ତି ଯେମିତିକି ପାଠ ପଢ଼ିବା ବେପାର କରିବା ଆଉ ବିଭିନ୍ନ ପ୍ରକାର କଳା କ୍ଷେତ୍ରରେ ପାଠ ପଢ଼ି କିଏ ଟିଭି ସିରିୟଲ ଯାତ୍ରା ନାଟକ ଓ ନିୟୁଜ ଚ୍ୟାନେଲରେ କାମ ସୁବିଧା ପାଇଁ ଥାଆନ୍ତି ଆସିଥାନ୍ତି କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯୁବକ ମାନେ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ଅଧିକାଂଶ ଯୁବକ ସେମାନଙ୍କର ପାଠ ପାଠ ପଢ଼ା ସରିବା ପରେ ଭୁବନେଶ୍ଵରରେ ଚାକିରି ପାଆନ୍ତି ନାହିଁ ଯାହାଫଳରେ ଅନ୍ୟ ଏକ ରାଜ୍ୟ ବା ସହର ସହରରେ ଲକ୍ଷ୍ୟରେ ନିର୍ଭର ସହରର ଉପରେ ନିର୍ଭର କରିଥାନ୍ତି ଭୁବନେଶ୍ଵରରେ ଗୁଡ଼ିଏ ସମସ୍ୟା ଯୁବକ ମାନଙ୍କ ପାଇଁ ତାହା ହେଲା ଚାକିରି